ଉପଭୋକ୍ତାମାନେ ସ୍ଥାୟୀ ଏବଂ ନିଯୁକ୍ତି ଯେଉଁଟା ରହିଛି ଆମର ନୈତିକ ପଶୁପାଳନ ଅଭ୍ୟାସକୁ ସମର୍ଥନ କରିବେ ଏଥିପାଇଁ ଯଦି ସରକାରଙ୍କ ତରଫରୁ ଆମର ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଚାଷର ସୁବିଧା ମିଳିବ ଯେମିତି ଆମର ଠିକ୍ ଟାଇମ୍ରେ ସାର ହେଉ ବିହନ ହେଉ ପନିପରିବାର ମଞ୍ଜି ହେଉ ଆମର ଏହି ସବୁ ଜିନିଷ ମିଳିଯିବ ତା' ହେଲେ ସରକାରଙ୍କ ତରଫରୁ ମିଳିଲେ ଲୋକମାନେ ଚାଷ କରିବା ପାଇଁ ଆଗ୍ରହ ହେବେ ଯେଉଁଥିରେ କି ଅଧିକ ପରିମାଣରେ ସେମାନେ ଚାଷ କରିବେ ଏବଂ ଯେଉଁ ଚାଷଟା ତା' ସେମାନେ ଅମଳ କଲେ ତାଙ୍କୁ ଦୂର ଜାଗାକୁ ଯେମିତି ଚାଷୀମାନଙ୍କୁ ଯିବାକୁ ନପଡ଼େ ଆଉ ତାଙ୍କର ଆମର ଯେମିତି ଅଛନ୍ତି ସବୁ ଲୋକମାନେ ଯାଇକି ଦଲାଲ୍ମାନେ କମ୍ ଟଙ୍କାରେ ତାଙ୍କଠୁ କିଣିକି ଆଣିକି ଅଧିକ ଦରରେ ବଜାରମାନଙ୍କରେ ନେଇକି ବିକ୍ରି କରି ଦେଉଛନ୍ତି ତେଣୁ ସରକାରଙ୍କର ସେହି ସୁବିଧାଟା ରହିବା ଦରକାର ଯେଉଁଟାକି ସେମାନଙ୍କ ପାଖରୁ ତାଙ୍କର ଠିକ୍ ଦାମ୍ରେ କିଣିକି ଆଣିକି ବଜାରରେ ବିକ୍ରି କଲେ ସେମାନେ ଆହୁରି ମାନେ ଖୁସି ହୋଇକି ଚାଷ ପ୍ରତି ଆଗ୍ରହ କରିବେ